ହ୍ୟାଲୋ ଆଜ୍ଞା ମୁଁ ଶିବାନୀ ଦିଗଲ କହୁଥିଲି ମୁଁ ଆପଣଙ୍କ ଅଟୋକୁ ବୁକ କରିଥିଲି ବାଣୀବିହାର ଛକରୁ ସିଟି ହସ୍ପିଟାଲ ଯିବାପାଇଁ ଆପଣ କେଉଁଠାରେ ଅଛନ୍ତି ଆସିଲେନି ଏପର୍ଯ୍ୟନ୍ତ ତ ମୁଁ ସେଇଠାରେ ଅପେକ୍ଷା କଲି ଆପଣଙ୍କୁ ବହୁତ ଟାଇମ ଆପଣ ଆସିଲେନି ସେଥିପାଇଁ ମୋର ଗୋଟେ ସାଙ୍ଗ ମତେ କଲ କଲା ତ ମୁଁ ରସୁଲଗଡ଼ ଛକକୁ ପଳାଇଆସିଛି ତା'ର କିଛି ହସ୍ପିଟାଲ ଇସ୍ୟୁ ଅଛି ତ ଯିବା ପାଇଁ ତ ମୁଁ ମୋ ସାଙ୍ଗ ପାଖକୁ ପଳାଇଆସିଛି ଯିବା ପାଇଁ ରସୁଲଗଡ଼ ମୁଁ ଆଉ ମୋ ସାଙ୍ଗ ଆଉ ତା ଫ୍ଯାମିଲି ସମସ୍ତେ ସିଟି ହସ୍ପିଟାଲ ଯିବେ ତେଣୁକରି ମୁଁ ତ ଆପଣଙ୍କୁ ବୁକ କରିଦେଇଛି ଆପଣଙ୍କ ଅଟୋକୁ ତେଣୁ ଦୟାକରି ଆପଣ ରସୁଲଗଡ଼ ଛକକୁ ଆସନ୍ତୁ ଆଉ ମତେ ଆଉ ମୋ ସାଙ୍ଗର ଫ୍ଯାମିଲି ମାନଙ୍କୁ ସମସ୍ତଙ୍କୁ ନେଇକି ରସୁଲଗଡ଼ ଛକରୁ ସିଟି ହସ୍ପିଟାଲ ଯିବେ ଯଦି ଆପଣ ବାଣୀବିହାର ଛକ ରେ ପହଞ୍ଚି ଯାଇଛନ୍ତି ତ ଦୟାକରି ରସୁଲଗଡ଼ ଛକ କୁ ଆସନ୍ତୁ ମୁଁ ଲୋକେସନ ଆପଣଙ୍କୁ ସେଣ୍ଡ କରିଦେବି ତ ଆପଣ ଜଲଦି ପଳାଇଆସନ୍ତୁ ରସୁଲଗଡ଼ ଛକ କୁ